ମୋତେ ଭ୍ରମଣ କରିବାକୁ ବହୁତ ଭଲ ଲାଗେ ଭ୍ରମଣ ପରିବାର ଏଇଟା ହେଉଛି ପ୍ରଥମ କାରଣ ମୁଁ ବାରମ୍ବାର ଯାତ୍ରା କରେ ନାହିଁ କେବେ କେମିତି ଯାତ୍ରା କରିଥାଏ ଭ୍ରମଣ କରିବା ଦ୍ୱାରା ବିଭିନ୍ନ ଜାଗା ବିଷୟରେ ଓ ନୂତନ ଜ୍ଞାନ ଆହରଣ କରିହୁଏ